ମୁଁ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ କିଛି କହିବାକୁ ଯାଉଛି ଘରେ ଘରେ ପାଇଖାନା ସୁବିଧା ହୋଇଗଲାଣି ଲୋକ ଯେଉଁ ବାହାରେ ଝାଡ଼ା ଫେରୁଥିଲେ ସେ ସବୁଥିରେ ସଚେତନ ହୋଇଗଲେଣି ଲୋକେ ଘରେ ଘରେ ପ୍ରଧାନମନ୍ତ୍ରୀ ଯୋଜନା ବିଷୟରେ ଲୋକେ ଘରେ ଘରେ ପାଇଖାନା ମଧ୍ୟ ବ୍ୟବହାର କଲେଣି ଘରେ ଅଳିଆ ଆବର୍ଜନା ଚାରିଆଡ଼େ ନ ପକାଇବା ଘରେ ଡଷ୍ଟବିନ୍ ବ୍ୟବହାର କରିବା ପଲଥିନ୍ କମ ବ୍ୟବହାର କରିବା ଆଉ ପଲଥିନ୍ ବ୍ୟବହାର କଲେ ତାକୁ ପୋଡ଼ିଦେବା ଅଳିଆ ଆବର୍ଜନା ଗୋଟିଏ ଗାତ କରି ପୋତି ଦେବା ଏସବୁଥିରେ ଆମେ ସତର୍କତା ଅବଲମ୍ବନ କରିବା ମୁଁ କୌଣସି ମୁଁ କୌଣସି ସ୍ୱଚ୍ଛ ଭାରତ ଅଭିଯାନରେ ଭାଗ ନେଇନି କୌଣସି କୌଣସି ଅଳିଆ ଆବର୍ଜନା ଆସିଲେ ବା ମ୍ୟୁନିସିପାଲିଟିରେ ଅଳିଆ କଢ଼ା ସକାଳୁ କାଢ଼ି ନେଇଯାଉଛନ୍ତି ରାସ୍ତା ଘାଟ ପରିଷ୍କାର କରୁ ଦେଉଛନ୍ତି ଏସବୁଥିରେ ଯେତେ ଉନ୍ନତି ହେଉଛି ଆଉ ଆଉ କୌଣସି କ୍ଷେତ୍ରରେ ମଧ୍ୟ ଆବଶ୍ୟକତା ଅବଲମ୍ବନ କରିବା ଦରକାର କିନ୍ତୁ ରାସ୍ତାଘାଟରେ ଟିକେ କିଛି ବ୍ଲିଚିଙ୍ଗ ପଡ଼ିବା ରାସ୍ତାଘାଟରେ ବୃକ୍ଷରୋପଣ ହେବା ଏସବୁ ଆମ ପାଇଁ ନିହାତି ଆବଶ୍ୟକ ହୋଇ ପଡ଼ୁଛି